ଦେଖନ୍ତୁ ରେଡ଼ିଓରେ ମୋର ପ୍ରିୟ ପ୍ରୋଗ୍ରାମ୍ ହେଉଛି ସଙ୍ଗୀତ ସଙ୍ଗୀତରେ ମୋତେ ବହୁତ ଭଲ ଲାଗେ କାହିଁକି ନା ସଙ୍ଗୀତ ରେ ସଙ୍ଗୀତରେ ମାନେ ଶୁଣିଲେ ମୋତେ ଏମିତି ଫିଲ୍ ହେଉଅଛି ମାନେ କ'ଣ କହିବି ମୋ ଦେହଟା ପୁରା ଶାନ୍ତ ହେଇଯାଉଛିି ସଙ୍ଗୀତ ଶୁଣିଲା ସେଇଟା ସଙ୍ଗୀତ ପ୍ରିୟ ପ୍ରୋଗ୍ରାମ୍ ହେଉଛି ସଙ୍ଗୀତ ହେଲେ ଅଭୁଲା ନୃତ୍ୟ ତାପରେ ଏରା ବି ମାନେ ଭଲ ଲାଗେ ତାପରେ ଖେଳ ସମ୍ବାଦ ସମ୍ବାଦଟା ଶୁଣିବା ପାଇଁ ବାଧ୍ୟ ନୁହେଁ ସମ୍ବାଦ ଶୁଣିବା ପାଇଁ କାହିଁକି ନା ସମ୍ବାଦରେ ଏକ ସବୁ କିଛି ନ ଜାଣ ହୁଏ ଏମିତି ସମ୍ବାଦଟା ମାନେ ନ ଶୁଣିଲେ ଆମ ଦେଶ ବିଷୟରେ କି କ'ଣ କେଉଁଠି କେମିତି କ'ଣ ହେଉଛି କି ଆମେ କିଛି ବି ଜାଣିପାରିବୁ ନାହିଁ ତ ସମ୍ବାଦଟା ଶୁଣିବା ପାଇଁ ବାଧ୍ୟ ହେଲେ ପ୍ରିୟ ପ୍ରୋଗ୍ରାମ୍ ହେଉଛି ସଙ୍ଗୀତ ଆକା